ପକ୍ଷୀମାନଙ୍କ ପାଇଁ ଆମ ଘର ପଛପଟ ଏବଂ ବଗିଚାରେ ଛୋଟ ପ୍ଲାଷ୍ଟିକ୍ ଗିନା କିମ୍ବା ନଡ଼େଇ ସଢ଼େଇରେ ପାଣି ରଖିଥାଉ ଏବଂ ସେମାନଙ୍କୁ ଖାଇବା ପାଇଁ ପାରା ଏଗୁଡ଼ିକ ଏମାନଙ୍କ ପାଇଁ ଗହମ ମାଣ୍ଡିଆ ଏଗୁଡ଼ାକ ଦଉ ଖାଇବା ପାଇଁ ଏବଂ ଘର ଚଟିଆକୁ ଭାତ ଦେଉ ତା'ପରେ ଘରେ ଆମେ ଶୁଆ ପାଳୁ ଲୋକମାନେ ଆଜିକାଲି ସଉକ ପାଇଁ ବୋଲି ଘରେ ରଙ୍ଗ ବେରଙ୍ଗର ପକ୍ଷୀ ପାଳିକି ରଖୁଛନ୍ତି ବଗିଚାରେ ମଧ୍ୟ ସେମାନେ ପକ୍ଷୀମାନଙ୍କୁ ପାଳିକି ରଖୁଛନ୍ତି